ଭାରତୀୟ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଭଲ ଅଛି କିନ୍ତୁ ଅନେକ ଅଞ୍ଚଳରେ ହେଉ କିମ୍ବା ଆଦିବାସୀ ଅଞ୍ଚଳରେ ସ୍ଥାନରେ ହେଉ ଏହାର ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଭଲ ନାହିଁ ସ୍ୱାସ୍ଥ୍ୟ ଉପରେ କହିବାକୁ ଗଲେ କାହିଁକି ନା ସେମାନେ କୌଣସି ରୋଗୀରେ ରୋଗରେ ପୀଡ଼ିତ ହେଲେ କି କଣ ହେଲେ ମେଡ଼ିକାଲ୍ ଯିବା ପାଇଁ ହେଲେ ତାଙ୍କୁ ବହୁତ ବାଧା ବିଘ୍ନ ସୃଷ୍ଟି ହୁଏ ବହୁତ ଗୁଡ଼ିଏର ସମ୍ମୁଖୀନ କରିବାକୁ ପଡ଼ିଥାଏ ଯେମିତିକି ଆଦିବାସୀ ଅଞ୍ଚଳର ଲୋକମାନେ ଜଙ୍ଗଜଙ୍ଗଲରୁ ସହରକୁ ଯିବା ପାଇଁ ବହୁତ ଟା ସମୟ ନେଇଥାନ୍ତି ତା ସହିତ ଗରିବ ଲୋକମାନେ ଯେଉଁମାନେ ଥାନ୍ତି ସେମାନେ ସରଙ୍କରସରକାରଙ୍କର ଯେଉଁ ଆମର ଅଛି କାର୍ଡ଼ ବି କାର୍ଡ଼ ଅଛି ସ୍ୱାସ୍ଥ୍ୟ ବିଷୟରେ ମେଡ଼ିକାଲ୍ ନେଇକି କୌଣସି ରୋଗର ଚିକିତ୍ସା କରିବା ପାଇଁ ତାର ବ୍ୟବସ୍ଥା ମଧ୍ୟ ସେମାନେ ଜାଣିପାରନ୍ତି ନାହିଁ ଏବଂ ଆମର ଯେଉଁ ମାଗେଣା ଔଷଧ ମିଳୁଛି ସେଇଟା ସେମାନଙ୍କୁ ପାଖରେ ଠିକ୍ ଭାବରେ ପହଞ୍ଚି ପାରୁନାହିଁ କେତେକ ସ୍ଥାନରେ ଭାରତୀୟ ସ୍ୱାସ୍ଥ୍ୟ ସେବା କହିବାକୁ ଗଲେ କେତେକ ଲୋକ ଅଛନ୍ତି ଯେଉଁମାନେ ଅନେକର ଅନେକର ବାଧା ବିଘ୍ନର ସମ୍ମୁଖୀନ ହେଉଛନ୍ତି